କ'ଣ ବେପାର ବଢ଼େଇଲା ହେଉନି ସେତିକି ବେପାର ହେଉଛି ଅଧିକା ବଢ଼ୁନି ଆଗେ ଯେତିକି ବେପାର ଆଣିଛି ଯେତିକି ଜିନିଷ ଆଣିଛି ସେତିକି ବିକା ହେଉନି ଜିନିଷ ଆସିପାରୁନି ସୁବିଧା ନାଇଁ କ'ଣ ଆଉ ବଢ଼େଇବି ନାଇଁ ବେପାର କ'ଣ ଯେତିକି ଯେତିକି ଆସିଛି ସେତିକି ବିକା ହୋଇପାରୁନି ଲୋକ କମ୍ ଆସୁଛନ୍ତି ପୁରୁଣା ଜିନିଷ ଗଲେ ସିନା ନୂଆ ଜିନିଷ ଆଣିବାକୁ ଇଚ୍ଛା ହେବ ପୁରୁଣା ଜିନିଷ ଯାଇପାରୁନି କ'ଣ କରିବା ତଥାପି ସେ କ'ଣ ଆଉ କହିବି ଆଉ କେତେ କ'ଣ କହିବି ପାସ୍ପୋର୍ଟ ପାଇଁ କଥା ନାଇଁ ଆପଣ ଗ୍ରାହକ ଆସିବା ଦରକାର ଗ୍ରାହକ ଆସୁନାହାନ୍ତି ଆଉ କ'ଣ କରିବା ହଉ ମୁଁ ଆଜ୍ଞା ଅଫିସ୍ ଆପଣଙ୍କ ଅଫିସ୍ ଯାଏ କଥା ହେବା ଆଉ ଆଚ୍ଛା ଆଜ୍ଞା ହଉ ଆଜ୍ଞା ମୁଁ ଆପଣଙ୍କ ପାଖକୁ ଯାଏ ମୁଁ ଏବେ ଦୋକାନରେ ଅଛି ମୁଁ ଆପଣଙ୍କ ପାଖକୁ ଯାଏ କଥା ହେବା ଆଉ ଦୋକାନ ବଢ଼େଇବା କି କ'ଣ କରିବା ଆଜ୍ଞା ଆଜ୍ଞା ହଉ ହଉ ଆଜ୍ଞା ରଖୁଛି ମୁଁ ଫୋନ୍ କରିବି ଆଉ ଆପଣଙ୍କ କତିକି ଯାଇକି ଅଫିସ୍ରେ କଥାବାର୍ତ୍ତା ହେବା ଆଉ